ଆମ ଭାରତର ବିଶେଷ ପର୍ଯ୍ୟଟନସ୍ଥଳୀ ହେଉଛି ଅଯୋଧ୍ୟା କାଶୀ ବାରଣାସୀ ବୃନ୍ଦାବନ ଏସବୁ ମୁଖ୍ୟ ହିସାବରେ ଗଣା ଯାଏ ଏବଂ ରାଜ୍ୟ ହିସାବରେ ଗଲେ ଆମ ଓଡ଼ିଶାରେ ମଧ୍ୟ ବିଶେଷ ଜାଗା ଅଛି ପୁରୀ ହେଉଛି ଆମ ରାଜ୍ୟର ବିଶେଷ ପର୍ଯ୍ୟଟନସ୍ଥଳୀ ଭାରତର ଦେଖିବାକୁ ଗଲେ କେଦାରନାଥ ହେଉଛି ବିଶେଷ ଆକର୍ଷଣ ସ୍ଥଳୀ ଏବଂ ଅଲାରନାଥ ମନ୍ଦିର ମଧ୍ୟ ହେଉଛି ବିଶେଷ ଆକର୍ଷଣ ଦେଖିବାକୁ ମନୋରମ ମଧ୍ୟ ଆମ ଓଡ଼ିଶାର ଚିଲିକା ହେଉଛି ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଅନ୍ୟତମ ଚିଲିକାରେ କାହିଁକି ନା ଚିଲିକାରେ ବିଭିନ୍ନ ପ୍ରକାର ପକ୍ଷୀ ସିଜନ୍ ଟାଇମ୍ରେ ଆସିକି ସେଠାରେ ବୁଲାବୁଲି କରିଥାନ୍ତି ପର୍ଯ୍ୟଟନମାନଙ୍କର ମନକୁ ମୁଗ୍ଧକରି ସେମାନଙ୍କ ମୁହଁକୁ ଆକର୍ଷଣ କରିଥାନ୍ତି